ନୟାଗଡ଼ ଜିଲ୍ଲାରେ ଉଲେଖନନୀୟ ଲ୍ୟାଣ୍ଡମାର୍କ ଓ ପର୍ଯ୍ୟଟନ ଆକର୍ଷଣ ହେଉଛି ମା ମଣିନାଗ ମନ୍ଦିର ଏହି ସ୍ଥାନ ଗୁଡ଼ିକୁ ପରିଦର୍ଶକ ମାନେ ବୁଲିବାକୁ ଆସିଥାନ୍ତି ଏହା ତାଙ୍କୁ ଆକର୍ଷଣୀୟ କରିଥାଏ ଏହା ତଳୁ ପ୍ରାୟ ଛଅ କିଲୋମିଟର ଦୂର ପର୍ଯ୍ୟନ୍ତ ରାସ୍ତା ଥାଏ ଏହାର ମୁଖ୍ୟ ଆକର୍ଷକ ହେଉଛି ଏହାର ପରିବେଶ ଏହା ଉପରେ ଥିବାରୁ ଲୋକମାନେ ତଳୁ ଗାଡ଼ି ସାହାଯ୍ୟରେ ଅବା ଚାଲି ଚାଲି ଯାଇଥାନ୍ତି ତଳେ ମା' ମଣିନାଗଙ୍କର ଆଉ ଏକ ମନ୍ଦିର ମଧ୍ୟ ଥାଏ ପ୍ରତିବର୍ଷ ଏହିଠାରେ ପଣା ସଂକ୍ରାନ୍ତି ଦିନ ଯଜ୍ଞ ଅନୁଷ୍ଠିତ ହୋଇଥାଏ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କର ସୁଅ ଛୁଟି ଥାଏ ତେଣୁ ଲୋକମାନଙ୍କ ପାଇଁ ଏଠାରେ ଭୋଜିର ମଧ୍ୟ ବ୍ୟବସ୍ଥା ହୋଇଥାଏ ଲୋକମାନେ ମା'ଙ୍କୁ ଦର୍ଶନ କରି ଭୋଜି ଖାଇ ଘରକୁ ଫେରିଥାନ୍ତି ଏହା ପ୍ରାୟ ଚାରି ରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ହୋଇଥାଏ ଫଳରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ମା'ଙ୍କୁ ଦର୍ଶନ କରିବା ପାଇଁ ଲୋକମାନେ ମା ମଣିନାଗ ମନ୍ଦିରକୁ ଆସିଥାନ୍ତି ରଣପୁରରେ ମା'ମଣିନାଗଙ୍କ ବ୍ୟତୀତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ଅଛି ଏହିଠାରେ ମଧ୍ୟ ପ୍ରତିବର୍ଷ ବହୁତ ଭିଡ଼ ଜମିଥାଏ